ସାହିତ୍ୟ କବିତା ସାହିତ୍ୟ କବିତାରେ ସେଠାରେ ରୁଢ଼ୀ ଅଳଙ୍କାର ବ୍ୟାକରଣ ମିଶିକି ହିଁ ଗୋଟିଏ କବିତା ହୋଇଥାଏ କବିତା କବିତା ସାଧାରଣତଃ ବାତାବରଣକୁ ନେଇ ବନେଇଥାନ୍ତି ଆମର କବିକାର ମାନେ ସେମାନେ ଯେମିତି କି ଆଦିକବି ଶାରଳା ଦାଶ୍ ମଧୁସୂଦନ ରାଓ ମଧୁସୂଦନ ଦାଶ୍ ଫକୀର ମୋହନ୍ ସେନାପତି ସେମାନେ ଫକୀର ମୋହନ୍ ସେନାପତି ଯର୍ଥାତ୍ ସେମାନେ ନିଜର୍ ଦେଶ୍କେ ଆଗ୍କେ ବଢ଼ାବାର୍ ଲାଗି ସେମାନେ କବିତା ରଚନା କରିଥିଲେ ଆରୁ ଆମର୍ ଆଦିକବି ଶାରଳା ଦାଶ୍ ଯେନ୍କି ଓଡ଼ିଆ ମହାଭାରତ୍ ଲେଖିଥିଲେ ସେମାନେ ବହୁତ୍ ପ୍ରସିଦ୍ଧ ଆଉ ରାଧାନାଥ୍ ରାୟ ସେମାନେ ବି ଲେଖିଥିଲେ ଆଉ ବଢ଼ିଁଆ ବଢ଼ିଁଆ କବିତାମାନେ ଲେଖିଥିଲେ କବିତା କବିତାମାନେ ବହୁତ୍ ଭଲ୍ ଲାଗ୍ସି ଶୁନ୍ବା କା'ଯେ ଯେନ୍ଟାକି ଆମର୍ ବାତାବରଣ ମାନ୍କେ ଦେଖିକିନା ଗଛ୍ ଲତା ଝରଣା ପାହାଡ଼ ଏ ସବୁକେ ନେଇକିନାଁ ବନାହେଇଥିସି କବିତାମାନେ ଆରୁ କବିତାମାନେ

ତା'ର୍ମାନେ କବିତାକେ ନେଇକିନା ବହୁତ୍ ସମ୍ମାନ୍ ଥିସି ଆରୁ ତା'ର୍ପରେ ସେ ବନେଇଥିସି ଗୁଟେ କବିତା ସବୁକେ ଦେଖିକିନା ଇନର୍ ପାହାଡ଼୍ ଏନ୍ତା ଥିଲା ଇନର୍ ସେଟା ସେନ୍ତା ଥିଲା ଆରୁ ସାଂସ୍କୃତିକ ସାଂସ୍କୃତିକ କବିତାମାନେ ବି ଥିସି ଯେନ୍ଟାକି ନିଜର୍ ସଂସ୍କୃତିକେ ନେଇକିନା କବିମାନେ ଲେଖିଥିସନ୍ କବିତା ଆରୁ ଶାରଳା ଦାଶ୍ ବି ଲେଖିଛନ୍ ମହାଭାରତ୍ ଆଉ ମୁଇଁ ପଢ଼ିଥିଲି ନାଇନ୍ଥ୍ ପଢ଼୍ଲା ବେଲେ ବୈଦେହିଶ ବିଳାଶ ଯେନ୍ଠାନେ କି ଖାଲି ବ'ରୁ ଷ୍ଟାର୍ଟ୍ ହେଉଥିବା ଆରୁ ବ'ନେ ଏକା ଶେଷ ହେଉଥିବା ଯେନେକି କୁହା ହେଇଥିଲା ମହାଭାରତ୍ ର କଥା କୁହା ହେଇଥିଲା ଯେନ୍ଠାନେ କି

ନିଜର୍ ଯେନ୍ ସିଂହନାଦ ରଡ଼ି ନାଇଁଥିସିକେ ସେନ ନେ ସେଠାନେ ସାତ୍ ଥର୍ ଫୁକବାର୍ ଥିସି ଯେନ୍ଟା କି

ତା'ର୍ ସିଂହରେ ତିଆରି ହେଇଥିସି ସେଟା ଆରୁ ସେଟା ଶିବ ଭଗବାନ୍ ରଖିଥିସନ୍ ତାଙ୍କର୍ ପାଖେ ଆରୁ ଆମର୍ ଦୂର୍ଯ୍ୟୋଧନ ଯେନ୍ ଦାଗ୍ ସେଟା ସେ କବିତାନେ ଭୀମଙ୍କ ସିଂହନାଦ ରଡ଼ିରେ ସେମାନ୍କେ ମାନଗୋବିନ୍ଦ ବୋଲିକିନା ନାଁ ଦିଆହେଇଛେ ଆର୍ ସେମାନ୍କେ ମାନଗୋବିନ୍ଦ ବୋଲିକିନା ଡ଼କାହେସି ସେମାନେ ଯାଇକିନା ପଦ୍ମ ପୋଖରୀ ନ ଲୁକିଥିସନ୍ ସେତେବେଲେ ଆରୁ

ମାନଗୋବିନ୍ଦକେ କହେସନ୍ ଦୁର୍ଯ୍ୟୋଧନକେ କହେସନ୍ କି ଭୀମ୍ ଇନ୍କେ ଆସିକିନା ସାତ୍ ଥର୍ ତା'ର୍ ସିଂହନାଦ ରଡ଼ି ମାନେ ସେଟା ଫୁକ୍ବା ଆରୁ ସେତେ ଯାଏଁ ତୋତେ ଶୁନ୍ବାକେ ପଡ଼୍ବା ଶୁନ୍ଲୁ ବେଲେ ତୁଇ ଅମର୍ ହେଇଯିବୁ ଆର୍ ଯଦି ନି ଶୁନି ପାର୍ଲୁ ବେଲେ ସେ ତୋତେ ଆସିକିନା ମାରିଦେବା ବୋଲିକିନା କହେଲାକେ ସେ ତା'ର୍ପରେ ଭୀମ ଭଗବାନ୍ ଆସ୍ଲେ ଆରୁ ସିଂହନାଦ ରଡ଼ିନେ ସାତ୍ ଥର୍ ଫୁକ୍ଲେ ତାକଁର୍ ଫାର୍ଷ୍ଟ୍ ରଡ଼ି ଏନ୍ତା ଥିଲା ଯେ ପୂରା ପତର୍ ଆମର୍ ଯେନ୍ ପଦ୍ମ ପୋଖରୀନେଁ ପଦ୍ମ ପତର୍ ମାନେ ନାଇଁଥିସିକେ ସେଟା ମାନେ ପୂରା ପୂରା ହଲିଗଲା ପୂରା ପୃଥିବୀ ପୂରା ପୃଥିବୀ ଏକା ଥରିଗଲା ପୁରା ହେନ୍ତା ହେଇକିନା ଆରୁ ସେଟାକେ ଏକା ସେମାନେ ଦେଖେଇଛନ୍ ଆରୁ ସାହିତ୍ୟ ସାହିତ୍ୟ କବିତାମାନେ ବହୁତ୍ ଭଲ୍ ଥିସି ନିଜର୍ ସଂସ୍କୃତି କଳା ପରମ୍ପରା ଲୋକ୍ କେନ୍ତାକିନା ଚଲୁଛନ୍ ନିଜର୍ ଗାଁ ବିଷୟନେ ବି କବିତା ଲେଖା ହେଇଥିସି ଆରୁ ସାହିତ୍ୟ କବିତା ଇ'ଟା ଏକା